ଆମ ବ୍ରହ୍ମାଣ୍ଡରେ ଯେତେ ଯେ ପ୍ରକାର ସୌରମଣ୍ଡଳ ରହିଛି ସେ ପ୍ରକାର ବ୍ଲାକହୋଲ ମଧ୍ୟ ରହିଛି ପୃଥିବୀ ଠାରୁ ତିନି ହଜାର ପ୍ରକାଶ ବର୍ଷ ଦୂରତାରେ ଏକ ବ୍ଲାକହୋଲ ରହିଛି ବୈଜ୍ଞାନିକଙ୍କ କହିବା ହିସାବରେ ସୌରମଣ୍ଡଳରେ ଦଶ କୋଟିରୁ ଅଧିକ ବ୍ଲାକହୋଲ ରହିଛି ଏବଂ ଆମର ସୌର ଗ୍ୟାଲେକ୍ସିର ମଝି ମଝିଆମଝିରେ ଏକ ବ୍ଲାକହୋଲ ରହିଛି ଯାହାର ନାମ ସେଜିଟେରିଏଟ୍ ଏ ବୈଜ୍ଞାନିକଙ୍କ କହିବା ଦ୍ୱାରା ଏହି ବ୍ଲାକହୋଲ୍ ପୃଥିବୀ ନିକଟକୁ ଆସିଲେ ପୃଥିବୀ ବ୍ଲାକହୋଲର ଗୁରୁତ୍ୱାକର୍ଷଣ ଶକ୍ତିରେ ପ୍ରଭାବିତ ହୋଇ ବ୍ଲାକହୋଲ୍ ମଧ୍ୟକୁ ଯାଇପାରିବ ଯଦି ପୃଥିବୀ ବ୍ଲାକହୋଲ୍ ମଧ୍ୟକୁ ଚାଲିଯାଏ ତାହେଲେ ପୃଥିବୀରେ ରହୁଥିବା ସବୁ ଜୀବଜନ୍ତୁ ମନୁଷ୍ୟମାନେ ପୃଥିବୀକୁ ଛାଡ଼ି ବ୍ଲାକହୋଲ ମଧ୍ୟରେ ସମାହିତ ହୋଇଯିବେ ଏବଂ ପୃଥିବୀରେ ବହୁତ ଭୟଙ୍କର ପ୍ରଳୟ ଆସିବ ଏବଂ ପୃଥିବୀର ବହୁତ ପ୍ରଳୟ ଆସିବ ବହୁତ ପୃଥିବୀରେ ସବୁ